ଆଜିକାଲି ସବୁଠାରୁ ଅଧିକ ବ୍ୟବହାରହୃତ ହେଉଥିବା ଆପ୍ଗୁଡ଼ିକ ହେଉଛି ଇନ୍ଷ୍ଟାଗ୍ରାମ୍ ହ୍ଵାଟସଆପ୍ ଫେସବୁକ୍ ଫୋନପେ ଏବଂ ଲୁଡ଼ୋ କିଙ୍ଗ୍ ମଧ୍ୟ ଏବଂ ଫ୍ରି ଫାୟାର୍ ସ୍ମାର୍ଟଫୋନର କିଛି ଫାଇଦା ହେଉଛି ଯେପରିକି ଫୋନପେ ଗୁଗୁଲପେଗୁଡ଼ିକ ସ୍ମାର୍ଟଫୋନର ଫାଇଦାଗୁଡ଼ିକ ହେଉଛି ଫୋନଟି ଆମ ପାଖରେ ଥିଲେ ଆମେ ଅନ୍ୟ ଜଣଙ୍କୁ ସହ ଅତି ସହଜରେ ଫୋନ୍ କରି କିଛି କାମ ଜଣାଇ ପାରିଥାଉ ଏବଂ କିଛି ଅସୁବିଧା ମଧ୍ୟ ଜଣାଇ ପାରିଥାଉ ଏବଂ ଆମକୁ ଚିଠିର ଆବଶ୍ୟକତା ପଡ଼ୁନାହିଁ ଏବଂ ବ୍ୟାଙ୍କକୁ ଯାଇକି ଧାଡ଼ି ନ ହେଇ ପଇସା ଉଠାଇବା ପାଇଁ ଆମେ ଫୋନପେ ଗୁଗୁଲପେ କିମ୍ବା ପେଟିଏମ୍ ସାହାଯ୍ୟରେ ଉଠାଇ ପାରୁଛୁ ସ୍ମାର୍ଟଫୋନର କ୍ଷତିଗୁଡ଼ିକ ହେଉଛି ଆମେ ଇନ୍ଷ୍ଟାଗ୍ରାମ୍ ଫେସବୁକ୍ ଫ୍ରି ଫାୟାର୍ ଆଦି ଆପ୍ସ୍ ଯୋଗୁଁ ଆମର ଫୋନ୍ ହ୍ୟାଙ୍ଗ୍ ହେଉଛି ଏବଂ ନିଜର ଟାଇମ୍ ୱେଷ୍ଟ ହେଉଛି ପିଲାମାନେ ଇନ ଇନ୍ଷ୍ଟା ଅଯଥା ସମୟ ନଷ୍ଟ କରୁଛନ୍ତି ଏବଂ ଫ୍ରି ଫାୟାର୍ ଯୋଗୁଁ ଅନ୍ୟ ଅନେକ ପିଲା ପାଗଳ ମଧ୍ୟ ହେଉଛନ୍ତି ଯାହାଦ୍ୱାରା ଗୋଟେ ପରିବାର ତାଙ୍କର ପିଲାକୁ ହରାଇ ପାରୁଛି